ହ୍ୟାଲୋ ହଁ କ'ଣ ହେଲା କୁହନ୍ତୁ ହଁ ନମସ୍କାର ନମସ୍କାର କୁହନ୍ତୁ ଛବିଶ ତାରିଖରେ ଜଏନିଙ୍ଗ୍ ଡେଟ୍ ଅଛି ଆମ କଲେଜ୍ ବହୁତ ବଡ଼ ଆଉ ଦେଖିବାକୁ ସୁନ୍ଦର ପାଠ ମଧ୍ୟ ଭଲ ପଢ଼ାଯାଏ ଏଠାରେ ଏରାଉଣ୍ଡ୍ ଛଅଶଅ ସାତଶହ ପାଖାପାଖି ପିଲା ପଢୁଛନ୍ତି ହଁ ଅଛି ହଷ୍ଟେଲ୍ ସୁବିଧା ଅଛି ଖାଇବା ପିଇବା ୱେଡ଼େନ୍ ରୁମ୍ ସବୁ ଅଛି ଆଚ୍ଛା ଆପଣ କ'ଣ ଜଏନ୍ ହେବାକୁ ଆସିବେ କି ଫିସ୍ ହେଉଛି ଚାରି ହଜାର ପାଞ୍ଚଶହ ଆପଣ କ'ଣ ଏ କଲେଜ୍କୁ ଜଏନ୍ ହେବାକୁ ଆସିବେ କି କହିଲି ବା ଷୋହଳ ଜୁଲାଇ ଜଏନିଙ୍ଗ୍ ଷ୍ଟାର୍ଟ୍ ଡେଟ୍ ହେଉଛି ସାତ ଜୁଲାଇ ତ ଆସିକିରି ଆଡ଼ମିସନ୍ ହୋଇଯିବ ଯେଉଁ ସବୁ ଡକୁମେଣ୍ଟ୍ଗୁଡ଼ାକ କହିଥିବେ ଯେଉଁଠି ଫର୍ମ୍ ଫିଲ୍ଅପ୍ କରିଥିବ ସେଇଠି ସେଇଠିକି ଆସିକି ଜଏନ୍ ହୋଇଯିବ ହଁ ତୁମର ଡେଟ୍ ଅଫ୍ ବାର୍ଥ୍ ସାର୍ଟିପିକଟ୍ ତା'ପରେ ଯାଇକିରି ପ୍ଲସ୍ ଟୁ ଆଉ ଟେନ୍ଥ୍ ସାର୍ଟିପିକଟ୍ ଆଉ ଓ ବି ସି ଏଗୁଡ଼ାକ ସବୁ ଦରକାର ଆଉ ସବୁଗୁଡ଼ାକର ଜେରକ୍ସ୍ ଧରିକି ଆସିବ ଆଉ ଯଏନିଙ୍ଗ୍ ପାଇଁ ଆଉ ତୁମର ପାସ୍ ଫୋଟୋ ଆଉ ବାକି ଜଏନିଙ୍ଗ୍ ଫିସ୍ ଯଦି ହଷ୍ଟେଲ୍ରେ ରହିବ ହଷ୍ଟେଲ୍ ଫିସ୍ ଏରାଉଣ୍ଡ୍ ଛଅ ସାତ ହଜାର ପଡ଼ିବ ହଷ୍ଟେଲ୍ର ଚାରି ହଜାର ପଞ୍ଚାଶହ ହଉ ଆପଣ ଜଏନ୍ ହେବା ପାଇଁ ଆସନ୍ତୁ କଲେଜ୍ ଦେଖନ୍ତୁ ଦେଖିକି ଯାଆନ୍ତୁ ମୁଁ ରହିଲି